ଗୋଟେ ଶିଶୁ ଜନ୍ମ ହେଲେ ତାର ପାଞ୍ଚ ଦିନରେ ତାର ପଞ୍ଚୁଆ ହୁଏ ଏବଂ ସେଥିରେ ମୁଢ଼ି ତେଲ ଗୁଡ଼ ଅନ୍ୟ ସାମଗ୍ରୀ ବସେ ଏବଂ ତା'ର କିଛି ସମୟ ପରେ ବଡ଼ ହେଲେ ପୁଣି ବାର ଦିନ ନଖ କଟା ହୁଏ ତେଲ ମାଲିସ ହୁଏ ତା'ପରେ କିଛି ସମୟ ବଡ଼ ହେଲା ପରେ ତାକୁ ଆସ୍ତେ ଆସ୍ତେ ସେ ଖେଳେ ବୁଲେ ଏବଂ ପେଟାଏ ତା'ପରେ କଥା କହିବାର କଥା ତାକୁ ଆସ୍ତେ ଆସ୍ତେ କଥା ଶିଖାଯାଏ ତା'ପରେ ଆମର ଷଷ୍ଠୀ ଘର ବସେ ଯେଉଁ ଷଷ୍ଠୀ ମା'ଙ୍କୁ ପୂଜା ହଏ ତା'ର କିଛି ଦିନ ପରେ ଏକୋଇଶିଆ ହୁଏ ଏକୋଇଶି ତାକୁ ଏକୋଇଶ ଏକୋଇଶି ଦିନ ହେଲେ ତାକୁ ଏକୋଇଶିଆ ହୁଏ ଏବଂ ସେଦିନ ସେଦିନ ଓ ଗାଁ ଖାଇବାକୁ ଦିଆ ହୁଏ ଏବଂ ଯିଏ ବନ୍ଧୁବାନ୍ଧବ ଆସନ୍ତି ତା'ପରେ ତାହାର ନାମକରଣ ଏକୋଇଶି ଦିନ ପରେ ତା'ର ନାମକରଣ ହୁଏ ସେଥିରେ ତା ମା' ତା'ର ପାଲ କରାଯାଏ ଏବଂ ତ ତା'ର ମାମୁଁ କି ଘରକୁ ଆସନ୍ତି ଏବଂ ଛୁଆ ଛୁଆର ଯେମିତି ଯତ୍ନ ହେବ ଏବଂ ତା'ର ସବୁଦିନ ତେଲ ତେଲ ମାଲିସ କରାଯିବ ଏବଂ ତା'ର ତ ଭଲ ନେବା ପାଇଁ ତା'ର ବ୍ୟବହାରର ତା'ର ହାତରେ ଭଲ ହାତରେ ଭଲ ହାତ ଧୋଇବା ହାତ ପରିଷ୍କାର କରି ଧୋଇବା ତା' ପାଖରେ ସାନିଟାଇଜର୍ ରଖିବା ମଶୁରି ବ୍ୟବହାର କରିବା ଯାହାଫଳରେ ତାକୁ ମାଛି ମାଛି ମଶା କାମୁଡ଼ି ପାରିବେ ନାହିଁ ତା'ର ଦେହ ତ ଯତ୍ନ ଦବା ମା'କୁ ମଧ୍ୟ ଯତ୍ନ ନେବା ମାଆର ମଧ୍ୟ ଯତ୍ନ ନେବା ଆବଶ୍ୟକ କାରଣ ମାଆର ଯଦି ଦେହ ଖରାପ ହବ ବର୍ଷେ ବର୍ଷେ ପ୍ରଥମ ବର୍ଷରେ ନା କାରଣ ସେଥିପାଇଁ ତା' ଝିଅ ଛୁଆର ମଧ୍ୟ ଦେହ ଖରାପ ହୋଇପାରେ ଯେହେତୁ ମା' ମା' ପାଇଁ ଛୁଆର ମା' ପାଇଁ ଛୁଆର ଖରାପ ଖରାପ ହୋଇପାରେ ତେଣୁ ଛୁଆର ମା' ଯଦିି ଯତ୍ନ ନବ ଛୁଆର ମଧ୍ୟ ଯତ୍ନ ନେଇ ନେଇ ହବ ଛୁଆର ଆସ୍ତେ ଛୁଆ ଆସ୍ତେ ଆସ୍ତେ ବଡ଼ ହବ ବଡ଼ ହେଲେ ତା'ର ଆସ୍ତେ ଆସ୍ତେ ତାକୁ କଥା କହିବା ଶିଖାଇବା ଚାଲିବ ପେଟ ପେଟାଇବ ଏମିତି ବହୁତ କାମ କରିବ ତେଣୁ ଛୁଆ ଛୁଆକୁ ଯଦି ଆମେ ଆସ୍ତେ ଆସ୍ତେ ପୁଡ଼ି ସେ ଖାଇବ ତା'ର ଦାନ୍ତ ତା'ର ଦାନ୍ତ ବର୍ଷ ଭିତରେ ଉଠି ଯାଇଥିବ ତଥାପି ଆସ୍ତେ ଆସ୍ତେ ଖାଇବାର ସୁବିଧା ଥିବ ଆସ୍ତେ ଆସ୍ତେ ଖାଇବ ଖାଇବ ବଡ଼ ହବ ଚାଲିବ ପୁଣି ପେଟାଇବ ମା' ମଧ୍ୟ ତା ସେଇ ଯତ୍ନ ଏବଂ ଛୁଆର ଯତ୍ନ ନେଲେ ଛୁଆଟି ମଧ୍ୟ କୌଣସି ଅସୁବିଧା ହୋଇପାରିବ ନାହିଁ